ହଁ ଆମ ଅଞ୍ଚଳରେ ବା ଆମ ଘରୋଇ ଘର ପାଖାପାଖି ଡାକ୍ତରଖାନା ଗୁଡ଼ାକ ରହିଛି ଘରୋଇ ଡାକ୍ତରଖାନା ଆମର ଦୁଇ ଟା ରହିଛି ଏବଂ ସରକାରୀ ଡାକ୍ତରଖାନା ମଧ୍ୟ ଦୁଇ ଟି ରହିଛି ଗୋଟିଏ ଦୂରରେ ଅଛି ଆଉ ଗୋଟେ ପାଖରେ ଅଛି ଯେଉଁଟାକି ଆମ ପାଇଁ ବହୁତ ସୁବିଧା ହୋଇଥାଏ ତା ପାଇଁ ଆମେ ଅସୁବିଧାରେ କଣ ସମ୍ମୁଖୀନ ହେଉଛୁ ନା ଏଇ ସରକାର ଡାକ୍ତରଖାନାକୁ ଗଲେ ଆମର ଲାଇନରେ ଠିଆ ହେବାକୁ ପଡ଼ୁଛି ଆଉ ତାକୁ ଯଦି ଗୋଟେ ଯଦି ହଠାତ କେଉଁ ରୋଗର ରୋଗୀର ବହୁତୁ କଷ୍ଟ ହେଉଛି ତା ପାଇଁ ମଧ୍ୟ ରାସ୍ତା ନାହିଁ ଯେ ସାଙ୍ଗେ ସାଙ୍ଗେ ଯାଇକି ଦେଖେଇଦେବା ବୋଲି ଧାଡ଼ିରେ ଛିଡ଼ା ହେବ ନା ସେହି ଅନୁସାରେ ଯାଇକି ଯେତେ ନମ୍ବରରେ ପଡ଼ିବ ଯାଇ ଡାକ୍ତରଖାନାରେ ଡାକ୍ତରଙ୍କୁ ଦେଖେଇବାକୁ ପଡ଼ିବ ସେହି ସମୟ ଭିତରେ ସେହି ରୋଗୀର ଜୀବନ ଚାଲି ଯାଇପାରେ ତେଣୁ ତାକୁ ଯଦି ଆମେ ଆଗରୁ ଠିକ୍ ସମୟରେ ଯେଉଁଟା ଯେମିତି ଆମର ସୁବିଧା ଥାନ୍ତା ତାହେଲେ ଗୋଟିଏ ଡାକ୍ତରଖାନାରେ ଦୁଇ ତିନି ଜଣ ଡାକ୍ତର ଥାନ୍ତେ ସାଙ୍ଗେ ସାଙ୍ଗେ ଦେଖେଇ କି ତା ମୂଲ୍ୟବାନ ଜୀବନଟା ମଧ୍ୟ ବଞ୍ଚି ପାରନ୍ତା ଏହିଭଳି ଆମ ଚିକିତ୍ସାର ଅଭାବ ରହୁଛି ଆଉ କଣ